ପିଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଆମ ଗାଁର ଘରୋଇ ଉପଚାର ହେଉଛି ଫାର୍ଷ୍ଟ ମାନେ ଗୋଟିଏ ଗୋଟିଏ ହେଉଛି ସୋରିଷ ତେଲକୁ ରସୁଣରେ ଫୁଟାଇକି ଥଣ୍ଡା କରିକି ସେଇଟା ଯଦି ପିଠିରେ ମାଲିସ୍ କରାଯାଏ ଠିକ୍ ଭାବରେ ତ ପିଠି ଦରଜଟା କମିଯାଏ ଆଉ ଆଉ ଗୋଟିଏ ହେଲା ମାନେ ଗରମ ପାଣିରେ ଲୁଣ ପକାଇକି ସେଇଟା ଗରମରେ କପଡ଼ା ଦେଇକି ଯଦି ସେକ ଦେବେ ଦିନକୁ ଦୁଇଥର ଦେବେ ସକାଳେ ଆଉ ସନ୍ଧ୍ୟାରେ ତ ପିଠି ଦରଜଟା କମିଯାଏ ଆଉ ତିନି ନମ୍ବରର ଉପଚାର ହେଉଛି ନିର୍ଗୁଣ୍ଡି ପତ୍ର ଯେଉଁଟାକି ମାନେ ସିଝାଇକି ସେ ପାଣି ସେ ପତ୍ର ସିଝା ପାଣି ଯେଉଁ ବାହାରେ ସେ ତାକୁ ଅଧା ଗ୍ଲାସ୍ ବା ଗୋଟିଏ ଗ୍ଲାସ୍ ଦିନକୁ ଦୁଇଥର ପିଇବେ ତ ପିଠି ଦରଜଟା ଦିଇ ଦିନ ହେଉକି ତିନି ଦିନ ଭିତରେ କମିଯିବ